ସାଧାରଣତଃ ମୁଁ ମଧ୍ୟାହ୍ନ ଭୋଜନ ସମୟରେ ଭାତ ଡ଼ାଲି ଭଜା କିମ୍ବା ତା'ସହିତ କୌଣସି ପ୍ରକାରର ତରକାରୀ ବା ହେଉଛି କାକୁଡ଼ି କଞ୍ଚାଲଙ୍କା ଲେମ୍ବୁ ଏଇଭଳି ଜିନିଷ ଖାଆନ୍ତି ସାଧାରଣତଃ ବେଶୀ ଆମେ ଆଡ଼ମ୍ବର ଭାବରେ ଆମେ ଖାଉନଥାଉ କିନ୍ତୁ ଯେତେବେଳେ କୌଣସି ପର୍ବପର୍ବାଣି କିମ୍ବା ଭଲ ଦିନ ଆସେ ସେ ସେଇ ଦିନ ମାନଙ୍କରେ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରିକି ଖାଇଥାଉ ସେଇଭଳି ଆମେ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିକି ଖାଇ ଆମେ ନିଜେ ଆନନ୍ଦରେ ରହିଥାଉ ଏବଂ ଆମେ ପର୍ବପର୍ବାଣି ଦିନ ବିଭିନ୍ନ ପ୍ରକାରର ଖାଦ୍ୟ କରିଥାଉ ତା'ସହିତ ଆମେ ସମସ୍ତେ ଏକାଠି ମିଶି କରି ଖାଉ କାରଣ ପ୍ରତ୍ୟେକ ଦିନ ତ ସମୟ ହୋଇନଥାଏ କିନ୍ତୁ ଯେତେବେଳେ ପର୍ବପର୍ବାଣି ସମୟ ଆସେ ଆମେ ସମସ୍ତେ ଏକାଠି ମିଶି କରି ଖାଇଥାଉ ଯାହାଦ୍ଵାରା କି ଆମ ଘରେ ଆମେ ଶାନ୍ତି ବା ଖୁସିରେ ରହିଥାଉ ଓ ରାତ୍ରି ସମୟ ବା ରାତ୍ରି ଭୋଜନ ବେଳେ ସାଧାରଣତଃ ଆମେ ରୁଟି ଖାଇଥାଉ ରୁଟି ସହିତ ତରକାରୀ କିମ୍ବା ଭଜା ବେଳେବେଳେ ଆମେ କ୍ଷୀର ଖାଇ ଦେଇଥାଉ ବେଳେବେଳେ ମୁଢ଼ି ଖାଇ ଦେଇଥାଉ ଯେତବେଳେ ଦେହ ଭଲ ଲାଗିନଥାଏ ଏଇଭଳି ଭାବେ ଆମେ ରାତ୍ରି ଭୋଜନଟା ମଧ୍ୟ ଖାଦ୍ୟ ଗ୍ରହଣ କରିଥାଉ ଏଇଭରି ମାନେ ହାଲକା ହାଲକା ବେଶୀ ଆଡ଼ମ୍ବର ଭାବରେ କରିନଥାଉ ବେଳେ ବେଳେ ଆମେ ହୋଟେଲ୍କୁ ପଳାଉ ରାତ୍ରି ଥର ଖାଇବା ପାଇଁକି ବେଳେ ବେଳେ ସନ୍ଧ୍ୟାବେଳେ ଆମେ ଖାଇ ଦେଇଥାଉ ଆଉ ରାତ୍ରିରେ ଖାଇବାକୁ ଇଚ୍ଛା ହୁଏନି